ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ପକ୍ଷୀ ଦେଖିବାକୁ ମିଳେ କାରଣ ସାଧାରଣତଃ ଯେଉଁ ସମୟରେ ଧାନ କଟା ଯାଏ ଧାନ ଖାଇବା ପାଇଁ ବହୁତ ପ୍ରକାର ପକ୍ଷୀ ଆସନ୍ତି ସେ ପକ୍ଷୀ ଭିତରେ ହେଲା ଶାଗୁଣା ଚିଲ କୁଆ ଶୁଆସାରି କୋଇଲି ଆଉ ଏହି ଧାନକଟା ସମୟରେ ଯେଉଁ ପକ୍ଷୀ ଗୁଡ଼ିକ ଆସନ୍ତି ସେମାନେ ଧାନ କଟା ସମୟ ଅତିବାହିତ ହେଲା ପରେ ସେସବୁ ପକ୍ଷୀ ଅନ୍ୟ ଅଞ୍ଚଳକୁ ପଳାନ୍ତି ତେଣୁ ଆମ ଅଞ୍ଚଳରେ ଦେଖିବାକୁ ଗଲେ କୁଆ ଆଉ ଶୁଆସାରି କୋଇଲି ଏମାନେ ପ୍ରାୟ ବର୍ଷକ ବାର ମାସ ଦେଖା ଯାଆନ୍ତି ଆଉ ଯଦି ଆଜିକା ଜୁଗରେ ଦେଖିବା ପକ୍ଷୀର ପକ୍ଷୀର ପରିମାଣ ମଧ୍ୟ କମିଗଲାଣି ପକ୍ଷୀ ବହୁତ କମିଗଲେଣି ଆଗ ଅପେକ୍ଷା କାରଣ ପକ୍ଷୀ ଦେଖିବାକୁ ବି ମିଳୁନାହିଁ କୁଆର କୁଆର ମଧ୍ୟ କୁଆର ସଂଖ୍ୟା ମଧ୍ୟ କମିଗଲାଣି ଆଉ ମୋତେ ଦେଖିବା ପାଇଁ ପକ୍ଷୀ ଭିତରେ କୋଇଲି କୋଇଲି ମୋତେ ଭାରି ଭଲ ଲାଗେ କାରଣ କୋଇଲିର ଯେଉଁ କୁହୁ କୁହୁ ସ୍ୱର ନାଦ ଏବଂ କୋଇଲି ଯେଉଁ ସକାଳୁ ଯେଉଁ କୋଇଲି ବୋବେଇବାଟା ଭାରି ଭଲଲାଗେ ତାପରେ ଶୁଆ ଶୁଆ ଯେତେବେଳେ ଆସେ ଶୁଆ ମିଟୁ ବୋଲି କୁହେ ଆଉ ଆସିକି ଯେତେବେଳେ ଗଛରେ ବୋବାଏ ସେଇଟା ମଧ୍ୟ ଶୁଆକୁ ଦେଖିବା ପାଇଁ ଆମକୁ ଭାରି ବଢ଼ିଆ ଲାଗେ ଏ ଆମ ସଂସ୍କୃତିରେ ଅଛି ଶୁଆ ଯଦି ଦେଖିକି କୁଆଡ଼େ ଯିବ ଦେଲେ ଆମର ଭଲ ଆମର ଭଲ ମଙ୍ଗଳ ହେବ ତେଣୁ ଆମ ଅଞ୍ଚଳରେ ପକ୍ଷୀମାନଙ୍କୁ ରଖିବା ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରିବା ଆବଶ୍ୟକ କାରଣ ଆଜିକାଲି ଜୁଗରେ ପକ୍ଷୀର ସଂଖ୍ୟା ମଧ୍ୟ କମିଗଲାଣି ତେଣୁ ଆମର ପ୍ରିୟ ପକ୍ଷୀ କୋଇଲି ହେଲେ ମଧ୍ୟ କୋଇଲି ସଂଖ୍ୟା ମଧ୍ୟ କମିଗଲାଣି ଯାହା ଆଗରୁ ଆମେ ଦେଖୁଥିଲେ ସକାଳୁ ଉଠିଲେ କୁଆ କା କା ରାବ ଡ଼ାକୁଥିଲା ଏବେ ସେ କୁଆର କା କା ରାବ ମଧ୍ୟ କମିଗଲାଣି ତେଣୁ ପକ୍ଷୀ ସଂଖ୍ୟା ଯେହେତୁ କମିଗଲାଣି ତ ପକ୍ଷୀମାନଙ୍କର ସୁରକ୍ଷାକୁ ଆମେ ନିହାତି ଧ୍ୟାନ ଦେବା ଦରକାର ତେଣୁ ସରକାର ଏବଂ ବେସରକାର ସଂସ୍ଥାମାନେ ମଧ୍ୟ ପକ୍ଷୀଙ୍କର ସୁରକ୍ଷା ପାଇଁ କେତେ ଗୁଡ଼ିଏ ପଦକ୍ଷେପ ନେବା ଆବଶ୍ୟକ ତେଣୁ ଆମର ପ୍ରିୟ ପକ୍ଷୀ ଭିତରେ କୋଇଲି ଶୁଆ ସାରି ରହିଛନ୍ତି